ବହୁତ ଗୁଡ଼ିଏ ଜୀବଜନ୍ତୁ ମାନେ ସେମାନେ କି ମଣିଷମାନଙ୍କ ସହିତ ରହି ସେମାନେ ମଣିଷମାନଙ୍କୁ ଖୁବ ଭଲ ଭାବରେ ଚିହ୍ନିପାରନ୍ତି ଏବଂ ତାଙ୍କ ସହିତ ରହିବାକୁ ଖୁବ ପସନ୍ଦ କରିଥାନ୍ତି ସେମାନେ ମଣିଷମାନଙ୍କ ରହି ତା' ସେମାନେ ନିଜ ଭାଷାକୁ ସାଙ୍କେତିକ ମାଧ୍ୟମରେ ମଣିଷମାନଙ୍କ ସହିତ ସେମାନେ ଯୋଗାଯୋଗ କରିଥାନ୍ତି ଯେମିତି ଘୋଡ଼ାମାନେ ଘୋଡ଼ାମାନେ ମାନେ ମଣିଷମାନଙ୍କ ସହିତ ରହିବାକୁ ମଧ୍ୟ ପସନ୍ଦ କରିଥାନ୍ତି ଏବଂ ଯେଉଁ ଘୋଡ଼ାମାନେ ଛୋଟବେଳୁ ମଣିଷମାନଙ୍କ ସହିତ ରହିଥାନ୍ତି ସେମାନେ ମଣିଷମାନଙ୍କର ବିଭିନ୍ନ କଥାବାର୍ତ୍ତାକୁ ବୁଝି ପାରିଥାନ୍ତି ଏବଂ ନିଜେ ସାଙ୍କେତିକ ଭାଷାରେ ସେ ସେଇ ମଣିଷମାନଙ୍କୁ ସେମାନେ କିଛି ସଙ୍କେତ ଦେଇଥାନ୍ତି ଯେମିତି ତାଙ୍କୁ ଭୋକ ଲାଗିଲେ ସେମାନେ କିଛି ସଙ୍କେତ ଦେଇଥାନ୍ତି ଏବଂ ତାଙ୍କୁ ଯଦି ଭଲ ଲାଗୁନଥିବ ସେଥିପାଇଁ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ସଙ୍କେତ ଦେଇଥାନ୍ତି ଏବଂ ସେଇ ସଙ୍କେତକୁ ଏଭଳି ଭାବ ଦିଅନ୍ତି ଯେ ଆମେ ମଣିଷମାନେ ସେଇ ସଙ୍କେତ ଗୁଡ଼ିକ ଖୁବ ସୁନ୍ଦର ଭାବରେ ବୁଝିପାରୁ ଏବଂ ସେ ସେଇ ଅନୁଯାୟୀ ଆମେ କାର୍ଯ୍ୟ କରିଥାଉଁ